ଯେତେବେଳେ ଓଡ଼ିଶା ଗସ୍ତ ସମୟରେ ପର୍ଯ୍ୟଟକମାନେ ବହୁ ମାନେ ବହୁ ଲୋକପ୍ରିୟ ଜାଗା ସ୍ଥାନଗୁଡ଼ାକ ତାଙ୍କେ ପର୍ଯ୍ୟବେକ୍ଷଣ କରିଥିଲେ ସେଥିମଧ୍ୟରୁ ବହୁ ଦେଓଗଡ଼ ସୁନ୍ଦରଗଡ଼ କରାପୁଟ କଳାହାଣ୍ଡି ଏହି ଗୁଡ଼ିକର ବହୁତ ପର୍ଯ୍ୟଟକମାନେ ଆସିଥିଲେ ଯାହାକି ବହୁତ ସୁନ୍ଦର ମାନେ ବହୁତ ସୁନ୍ଦର ପର୍ଯ୍ୟବେକ୍ଷଣ କରିଥିଲେ ସେତେବେଳେ କୌଣସି କାର୍ଯ୍ୟକଳାପ କରିନଥିଲେ ସେଠିରେ ମାନେ ରଥଯାତ୍ରା କୌଣସି କ୍ରୀଡ଼ାରେ ପ୍ରତିଯୋଗିତା ମାନେ କହିବାକୁ ଗଲେ ମାନେ ହକି କ୍ରିକେଟ୍ ଫୁଟ୍ବଲ୍ ଇତ୍ୟାଦିରେ ବହୁତ ପ୍ରତିଯୋଗିତା ଥିଲେ ସେତେବେଳେ କୌଣସି ମତରେ କହିହୁୁଏ ନାହିଁ ଯେ ଏହା ସୁନ୍ଦର ଅତି ନୁହଁ ଏହା ଏତେ ସୁନ୍ଦର କହିବାକୁ ଗଲେ ମନୋରମ ହୋଇଯାଏ ସୁନ୍ଦର ସୁନ୍ଦର ସୁଶିଳ ପୁଣି ମନୋରମ ଏତେ ସୁନ୍ଦର ମୁଁ ବି ମଧ୍ୟ ବେଳେବେଳେ ଭାବେ ଯେ ମୁଁ ମଧ୍ୟ ଯାଇଥିଲେ ହୋଇଥାନ୍ତା ହାଇକିଂ କହିବାକୁ ଗଲେ କ'ଣ ହାଇକିଂ ବହୁତ ସୁନ୍ଦର ଅନୁଭୂତି ଲାଗିଥାଏ ଯେଠାରେ ସେଠାରେ ଅନେକ ଅନେକ ଲୋକ ଆସିଥାନ୍ତି ଏବଂ ହାଇକିଂ କରିଥାନ୍ତି ତାଙ୍କ ପାର୍ଟନର ସହିତ ତାଙ୍କର ସାଥିଙ୍କ ସହିତ ଆସିଥାନ୍ତି ଏବଂ ମନଯୋଗ କରି ସେଠାରେ ହାଇକିଂ କରିଥାନ୍ତି ସେଠାରେ ମାତ୍ର ବହୁତ ସୁନ୍ଦର ଅନୁଭୂତି ଲାଗିଥାଏ ମାନେ ରାତି ପାହିଲେ କ'ଣ ଅନୁଭୂତି ହେଉଛି ମୁଁ ତ କହିପାରିବିନି ମାନେ ପାହାଡ଼ିଆ ହାଇକିଂ ଦେଓମାଳି ଏହି ଗୁଡ଼ାକରେ ଆପଣ ଯିବେ ନା ତେବେ ଆପଣ ଜାଣିବେ ରାତିରେ ତ ଏତେ ସୁନ୍ଦର ଲାଗେ ଯେ ତାରା ତାରାକୁ ଦେଖିଲେ ହିଁ ବହୁତ ସୁନ୍ଦର ଲାଗେ ତାରା ଚନ୍ଦ୍ର ଏହି ଗୁଡ଼ିକ ବହୁତ ସୁନ୍ଦର ଆଉ ଭାରତ ଗସ୍ତ ତ କହିବାକୁ ଛାଡ଼ ପର୍ଯ୍ୟଟକମାନେ ବହୁତ ଲୋକ ଆସିଥାନ୍ତି ଲୋକର ବହୁତ କମି ନାହିଁ ଆଉ କିଛି ନାହିଁ ଆଉ ଅଭାବ ନାହିଁ କାର୍ଯ୍ୟକଳାପ ବହୁତ ସାରା କରୁଥିଲେ ଆ ଏହା ହିଁ ମୋର ଏହା ମୋର ଏକ୍ସପିରିଏନ୍ସ ବା ଏହା ମୋର ଲୋକପ୍ରିୟତା କ'ଣ କହିବି